ହ୍ୟାଲୋ ଆଜ୍ଞା ଆପଣ ସତି ଇଲେକ୍ଟ୍ରିସିଆନରୁ କହୁଥିଲେ କି ଆଜ୍ଞା ମୁଁ କଷ୍ଟମର୍ କହୁଥିଲି ଆଜ୍ଞା ରାୟଗଡ଼ା ଗାଁରୁ ଯେକେପୁର ଛକରୁ ହଁ ଆଜ୍ଞା ମୋ ନାଁ ବିଜୟ ଆଜ୍ଞା ଯେକେ ତଳ ସାହି ଆଜ୍ଞା ଆଜ୍ଞା ଆପଣଙ୍କର ଇଲେକ୍ଟ୍ରିସିଆନ୍ ଦୋକାନରେ କିଏ ଲୋକ ଅଛି ନା ଆଜ୍ଞା ଆସିକି ଆମ ଘରେ ଟିକେ ଠିକ୍ କରି ଦେଇଥାନ୍ତେ କହିଥିଲି ମୁଁ ନାଁଟା ବିଜୟ ବୋଲି କି ଆକ୍ଚୁଆଲି୍ ଆମର ଆପ୍ଲିକେସନ୍ ମୁଁ ଦେଇଥିଲି ଯେ ଆମର ଘରର ଫ୍ୟୁଜଟା ଅପ୍ ଡାଉନ୍ ସବୁବେଳେ ହେଉଛି ବୁଝିଲେ ଆଉ ଗୋଟେ ମୁଁ ଫ୍ରିଜ୍ ଲଗାଇଥିଲି ମୋ ଫ୍ରିଜଟା ଆହୁରି ପୋଡ଼ିଗଲା ହାଇ ଭୋଲଟେଜ୍ ହେଲାରୁ ବୁଝିଲେ କି ସେଥିପାଇଁ ପ୍ରୋବଲେମ୍ ହେଉଛି ଏବେ ମଧ୍ୟ ଘରେ କରେଣ୍ଟ୍ ନାହିଁ ଏବେ ତ ଦେଇଥିଲି କୋଡ଼ିଏ ତାରିଖରେ ଅଫିସରେ ଆପ୍ଲିକେସନ୍ ହଁ ଆଜି ପର୍ଯ୍ୟନ୍ତ ମୋର ଆସିନି ମୁଁ ଅଫିସରେ ଆସିକି ଫର୍ମ୍ ଦେଇଥିଲି ସିନା କିଏ ବି ଆସିନାହାଁନ୍ତି ଆପଣଙ୍କ ପିଲା ଆଜ୍ଞା ମୋତେ ନମ୍ବର୍ ଦେଲା ଆଜ୍ଞା ମୋ ସାଙ୍ଗ ନେ ସତି ଇଲେକ୍ଟ୍ରିର ନମ୍ବରଟା ନେ ବୋଲି କହିଲା ହଁ ତ ମୁଁ ଫୋନ୍ କଲି ଠିକ୍ ଅଛି ଆଜ୍ଞା

ଠିକ୍ ଅଛି ଆଜ୍ଞା ଠିକ୍ ଅଛି ହଉ ଠିକ୍ ହେଇଯିବ ନା ଆଜ୍ଞା ଆଜ୍ଞା ମୁଁ କରିଥିଲି କମ୍ପ୍ଲେନଟା ମୋର ଫ୍ୟୁଜ୍ ଯାଉଛି ବାରମ୍ବାର ଅପ୍ ଡାଉନ୍ ହେଇ ଯାଉଛି ଫାଷ୍ଟ୍ ହେଲା ମେନ୍ ଲାଇନରୁ ଆମ ଘରକୁ କରେଣ୍ଟ୍ ପାସ୍ ହେବାର ଟିକେ ଅସୁବିଧା ହେଉଛି ହେଲା ରାୟଗଡ଼ା ଜିଲ୍ଲା ଯେକେପୁର ହେଲା ହଁ ତଳସାହି ମାନେ ସେହି ଯେଉଁ ଆମର ବ୍ରାହ୍ମଣ ଲୋକ ରହୁଛନ୍ତି ବ୍ରାହ୍ମଣ ସାହି ଲେଖି ଦିଅନ୍ତୁ ଆଜ୍ଞା ଲେଖି ଦିଅନ୍ତୁ ହଉ ଠିକ୍ ଅଛି ଆଜ୍ଞା ଧନ୍ୟବାଦ ନାହିଁ ସାର୍ ଆଉ ପ୍ରୋବଲେମ୍ ବୋଲେ ମୁଁ କ'ଣ କଲି ମାନେ ଯେଉଁ ଅପ୍ ଡାଉନ୍ ହେଉଥିଲା ଫ୍ୟୁଜଟା ହାଇ ମାନେ କରେଣ୍ଟଟା ବେଶି ହାଇ ଫ୍ଲୋ ହେଲା ବୋଧେ ମାନେ ମୋର ବଲଟା ନଷ୍ଟ ହେଇଗଲା ଆପଣଙ୍କର ଦୋକାନରେ କ'ଣ ଫ୍ରିଜ୍ ନୂଆ ଫ୍ରିଜ୍ ଆଭେଲେବଲ୍ ଅଛି ଆଜ୍ଞା ହଁ ଠିକ୍ ଅଛି ସେ ଫ୍ରିଜ୍ ମଧ୍ୟ ଖରାପ ହେଇଗଲା ତା'ପରେ ଘରେ ମଧ୍ୟ ଏତେ ଫ୍ୟୁଜ୍ ପ୍ରୋବ୍ଲେମ୍ ହେଉଛି କରେଣ୍ଟ୍ ମଧ୍ୟ ଏତେ ପାସ୍ ହେଉନି ଠିକ୍ ଅଛି ଆଜ୍ଞା ଠିକ୍ ଅଛି ଠିକ୍ ଅଛି ଆଜ୍ଞା ନାହିଁ ଆଜ୍ଞା ନାହିଁ ଧନ୍ୟବାଦ ଆଜ୍ଞା